ଆମ ଅଞ୍ଚଳର ପ୍ରାୟତଃ ଲୋକ କୃଷି କାର୍ଯ୍ୟ କରନ୍ତି ବିଭିନ୍ନ ପ୍ରକାର ଫଳ ମଧ୍ୟ ଆଦାୟ କରନ୍ତି ହେଲେ ଆଜିକାଲି କୃଷକ ବିଭିନ୍ନ ପ୍ରକାର ଶୋଷଣର ଶିକାର ମଧ୍ୟ ହୁଅନ୍ତି ସେମାନେ ଯେତେ କଷ୍ଟ କରିବି କରି ବି ପନିପରିବା ଆଦାୟ କରିଲେ ମଧ୍ୟ ସେମାନଙ୍କୁ ଲାଭ କିଛି ହୁଏ ନାହିଁ ଯେଉଁମାନେ ସେମାନଙ୍କ ଠାରୁ କମ ମୂଲ୍ୟରେ ପନିପରିବା କିଣି ଲୋକଙ୍କୁ ଅଧିକ ମୂଲ୍ୟରେ ପନିପରିବା ବିକିଥାନ୍ତି ଫଳରେ ସେହି ମଧ୍ୟସ୍ଥିକୁ ହିଁ ଲାଭ ମିଳିଥାଏ ସେ କିଛି କଷ୍ଟ ନ କରି ମଧ୍ୟ ତାକୁ ଲାଭ ଅଧିକ ମିଳିଥାଏ ଫଳରେ କୃଷକମାନେ ଏହିପରି ଅନେକ ଶୋଷଣର ଶୋଷଣର ଶୀକାର ମଧ୍ୟ ମଧ୍ୟସ୍ଥି ମାନେ କୃଷକଙ୍କ ଠାରୁ କିଣିଥିବା କମ ମୂଲ୍ୟରେ ପନିପରିବାକୁ ଲୋକଙ୍କୁ ଅଧିକ ମୂଲ୍ୟରେ ବିକି ବହୁତ ଲାଭବାନ କରିଥାନ୍ତି କିନ୍ତୁ କୃଷକ ସେମିତି କଷ୍ଟ କରି କରି ତାର ଜୀବନ ଯାଇଥାଏ